ହ୍ୟାଲୋ ସାର୍ ନମସ୍କାର ଡକ୍ଟର ସାର୍ କହୁଛନ୍ତି ଆଉ ମେଡ଼ିକାଲର କଣ୍ଡିସନ୍ ଏବେ ସାର୍ କେମିତି ଅଛି ମୁଁ ଯିବି ଦେଖାଇବାକୁ ତ ଡାଇବେଟିକ୍ସ ଡକ୍ଟର ଆସୁଛନ୍ତି କି ପେଟ ରୋଗ ପାଇଁ କିଛି ଡକ୍ଟର ଅଛନ୍ତି ପେଟ ରୋଗ ପାଇଁ କିଛି ଡକ୍ଟର ଅଛନ୍ତି

ପେଟ ବିନ୍ଧୁଛି ସବୁବେଳେ ପେଟ ବିନ୍ଧୁଛି ସବୁବେଳେ ମୁଣ୍ଡ ବି ବୁଲାଉଛି ମୁଣ୍ଡ ବି ବୁଲାଉଛି ଆପଣଙ୍କ ମେଡ଼ିକାଲରେ ସବୁବେଳେ ଡ଼କ୍ଟର ଆସୁଛନ୍ତି ଆଜ୍ଞା ଠିକ୍ ଅଛି ଠିକ୍ ଅଛି କାଲି ଯିବି ଦେଖା କରିବା ପାଇଁ ଆଉ ଠିକ୍ ଅଛି